ଇଣ୍ଟେର୍ନେଟ ସେବାରେ ମୋର ଅଭିଜ୍ଞତା ଅଛି ମୋର ଥରେ ଆଧାର କାର୍ଡ଼ରେ ବୟସ ଅଧିକ ହୋଇଯାଇଥିଲା ତାକୁ କମେଇବା ପାଇଁ ମୁଁ ଆମର ପାଖରେ ଥିବା ଜନସେବା କେନ୍ଦ୍ରକୁ ଯାଇଥିଲି ସେଠି ଆଧାର କାର୍ଡ଼ ଆଉ ଭୋଟର ପରିଚୟକୁ ନେଇକି ଯାଇଥିଲି ସେଇଠି ମୋ'ର ଯେଉଁ ବୟସଟି ଭୁଲ ହୋଇଥିଲା ତା'କୁ ମୁଁ ସେଇଠି ଠିକ୍ କରିଥିଲି ପାନ କାର୍ଡ଼ ମଧ୍ୟ ସେଇ ଇଣ୍ଟେର୍ନେଟ ସେବାରେ ହୋଇଥାଏ ଜନସେବାକୁ ଲକ୍ଷ ଲକ୍ଷ ଲୋକମାନେ ଯାଉଛନ୍ତି ତାଙ୍କର ଯାହା ବି ଭୁଲ ଅଛି ଆଧାର କାର୍ଡ଼ରେ କିମ୍ବା ଭୋଟର ପରିଚୟରେ କିମ୍ବା ପାନ କାର୍ଡ଼ରେ ସେଇଠି ଯାଇକି ସେମାନେ ସେଇ ଭୁଲଟାକୁ ଠିକ୍ କରିକି ଆସୁଛନ୍ତି ଆଉ ଯଦି ନୂଆ ସବୁ କରିବାକୁ ଚାହୁଁଛନ୍ତି ଯାହାର ଆଧାର କାର୍ଡ଼ ନ ଥିବ କି ପାନ୍ କାର୍ଡ଼ ନ ଥିବ ସେଇ ଜନସେବା କେନ୍ଦ୍ରରେ ଯାଇକି ଇଣ୍ଟେର୍ନେଟ ସେବା ମାଧ୍ୟମରେ ଯାଇଁକି ନୂଆ ସବୁ କରିପାରୁଛନ୍ତି